ହେଲୋ ହଁ ହେଲୋ ହଁ ହଉ କ'ଣ ପ୍ରୋବ୍ଲେମ୍ ଅଛି କହୁନ ହେଇଗଲେ ଦେଖିବା ଜାଗା ହଁ ଜାଗା କୋଉଠି ଆପଣ କହିଥାନ୍ତେ ହେଲେ ମୁଁ ଯାଇଥାନ୍ତି ଓହୋ କ'ଣ କ'ଣ ପ୍ରୋବ୍ଲେମ୍ ଅଛି ସେଇଟା ଟିକେ କହିଦେଲେ ମୁଁ ସେଇ ହିସାବରେ ସିଏ ସବୁ ନେଇକି ଯାଇଥାନ୍ତି ଠିକ ଅଛି ଆଜିକାଲି ତାର ଦି ଦିନେ ପରେ ଯିବା ନା ଆଜି ପାରିବାନି ଆମେମାନେ କାଲି ଯିବା ହଉ ଆଜି ଆମର କାମ ସରିନି ତ ତାହେଲେ ସେଇଥିପାଇଁ କାଲି ଯିବା କହୁଥିଲୁ ଚାର୍ଜ୍ଟା ଦେଖିଲେ ଜଣାପଡ଼ିବ ଆଉ ସେଇଟା ଆମେ କ'ଣ କରିବା ତମେ ଇଉଜ୍ କରୁଛ ସେଇଥିପାଇଁ ତ ଆସୁଥିଲା ଆଉ ସେଇଟା ଆମେ କିଛି କହିପାରିବାନି ସେଇଟା ଆସିଲେ ଜଣାପଡ଼ିବ ଆଉ ହଉ ଠିକ ଅଛି ଆମମାନେ ଯିବା ହଉ ତାହେଲେ ରଖୁଛି